ଗଛ ଲଗାଇବା ପାଇଁ ପଟୁମାଟି କି ଦୋରସା ମାଟିର ବ୍ୟବହାର ହୋଇଥାଏ ସେଇ ମାଟିରେ ଗଛ ଭଲ ବଢ଼ିଥାଏ ଆଉ ରାସ ଜୈବିକସାର ବ୍ୟବହାର ହୋଇଥାଏ ପୋକମରା ଔଷଧ ଜୈବିକସାରରେ ଗଛ ଭଲ ମୂଳ ଚେର ଭଲ ଦେଇଥାଏ ଆଉ ଖତର ବେସିକାଲି ଖତର ଆବଶ୍ୟକତା ବହୁତ ଥାଏ ଗଛ ବଢ଼ିବାପାଇଁ ଗୋବରକୁ ବହୁତ ଦିନ ରଖି ଖତ ହୋଇଥାଏ କିମ୍ବା ପରିବା ଚୋପା ମଧ୍ୟ ରଖିକି ଖତ ହୋଇଥାଏ ତାହାକୁ ଗଛ ମୂଳେ ଦେଲେ ଗଛର ଭଲ ଭଲ ବଢ଼ିଥାଏ ଗଛ ଜଲ୍ଦି ଜଲ୍ଦି ବଢ଼ିଥାଏ ଏବଂ ସୁସ୍ଥ ଗଛ ଯେଉଁ କୁହନ୍ତି ସେ ଗଛ ମଧ୍ୟ ହୋଇଥାଏ ତା'ପରେ ମାଟି ଦୋରସା ପଟୁ ମାଟି ତ ବହୁତ ଭଲ ପଟୁମାଟି ମାଟି ପାଇଁ ଭଲ ଟାଣ ମାଟି ନଥାଏ ଗୋଟେ ଗୋଟେ ଟାଣ ମାଟି ପଡ଼ିଥାଏ ଗଛ ଭିତରକୁ ଚେରଯାଏ ନାହିଁ ପଟୁମାଟି ସାହାଯ୍ୟରେ ଗଛ ବହୁତ ସହଜରେ ତଳକୁ ଚେର ତଳକୁ ଯାଇଥାଏ